ମୋ ସ୍କୁଲ୍ ସମୟରେ ଗୀତ ଗାଉଥିଲି ଆଉ ଗୀତ ଗାଇବାପାଇଁ ମୋତେ ଭଲ ଲାଗୁଥିଲା ଆଉ ଗୀତରେ ଗୋଟେ ମାନେ ବହୁତ ଭାବନା ଥିଲା ସେଇସବୁ ଗୀତ ବହୁତ ତୁ ମାନେ ଗାଇବାପାଇଁ ଭଲଲାଗେ ଆଉ